ସାଧାରଣତଃ ମୁଁ ବହୁତ ପ୍ରକାର ସାବୁନ ବ୍ୟବହାର କରିଛି କିନ୍ତୁ ସେଥିରୁ ମୋତେ ମଇସୁର୍ ସାଣ୍ଡେଲ୍ ସାବୁନଟା ବେଶୀ ପସନ୍ଦ ଏଇଥିପାଇଁ ପସନ୍ଦ ଯେ ଅଲଗା ସାବୁନ ଲଗାଇଲା ପରେ ଦେହରେ ସେମିତି ଶୁଖିଲା ଶୁଖିଲା ଶୁଖିଲା ଦେହ ଲାଗେ ଦେହରେ ହାତ ମାରିଦେଲେ ଗାର ଗାର ଟାଣି ହେଇଯାଏ ଦେହ ମୁଲାୟମ ଲାଗେନି ଜଲ୍ଦି ସାବୁନ ବି ମିଳେଇଯାଏ କିନ୍ତୁ ଏହି ସାବୁନଟି ହଁ ଅଧିକ ପଇସା ପଡ଼େ କିନ୍ତୁ ସାବୁନ ଦୁଇ ପଇସା ଅଧିକା ଦେଲେ କ'ଣ ହେବ ଆମେ ଭଲ ଜିନିଷ ଲଗାଇବା ମଇସୁର୍ ସାଣ୍ଡେଲ୍ ସପ୍ଟା ଏଇଆ ତା'ର ଭଲଟା ଯେ ଲଗାଇଲା ପରେ ଦେହଟା ଫ୍ରେଶ ଲାଗେ ବହୁତ ସମୟ ଯାଏ ସ୍ମୁଥ୍ ରୁହେ ଖରାରୁ ବି ସୂର୍ଯ୍ୟକିରଣରୁ ବି ବଞ୍ଚାଏ ଭଲ ସାବୁନ ମୁଁ ଯେତେ ବି ସାବୁନ ବ୍ୟବହାର କରିଥିବି ସେ ସାବୁନ ଠାରୁ ଏହି ସାବୁନଟା ମୋତେ ବେଶୀ ଭଲ ଲାଗେ ଏବଂ ଏହି ସାବୁନଟା ଲଗାଇଲା ପରେ ଯାହା ବି ଧୀରେ ଧୀରେ ଆମ ଶରୀରରେ ମତଲବ ମାନେ ଆମେ ଆମ ଚର୍ମରେ ଆମେ ନିଜେ ଦେଖିପାରିବା ଫରକ ଦେଖିପାରିବା କିଛି ସମୟ ଲଗାଇଲା ପରେ ଆମେ ନିଜେ ତା'ର ଫରକ ଦେଖିପାରିବା ଯାହାଫଳରେ କି ଆମେ ଆଉ ଥରେ ଚାହିଁବା ଯେ ନାଇଁ ହଁ ପଇସା ପଡ଼ୁ ପଛେ ଆମେ ଏହି ସାବୁନ ଆଉ ଥରେ ଲଗାଇବା କିମ୍ବା ଏହି ସାବୁନ ଆମେ ବହୁତ ଦିନ ପର୍ଯ୍ୟନ୍ତ ଲଗାଇବା ହଁ ମୁଁ ଚାହିଁବି ଯେ ଯେଉଁ ମୁଁ ଲଗାଉଛି କିଛି ଲ କିଛି ଅନ୍ୟମାନେ ବି ଲଗାନ୍ତୁ ଅନ୍ୟମାନେ ବି ଏହିସବୁ ଜିନିଷର ଫରକ ଜାଣନ୍ତୁ ଏହି ଜିନିଷଟା କେମିତି କ'ଣ ଭଲ ପଡ଼ୁଛି ଅଲଗା ଜିନିଷ ଠାରୁ ଆମେ ଟିକେ ଦୁଇ ପଇସା ଅଧିକା ଦେବା ଦୁଇ ପଇସା ଭଲ ଜିନିଷ ଲଗାଇବା କିଛି ଅସୁବିଧା ନାହିଁ ମୋତେ ଏହି ଜିନିଷ ବହୁତ ଭଲ ଲାଗିଛି